ଭାରତୀୟମାନେ ସବୁବେଳେ ସାଧା ପୋଷାକ ପରିଧାନ କରିବାକୁ ଭଲ ପାଇଥାନ୍ତି ଯେଉଁ ପୋଷାକଟି ସମ୍ପୂର୍ଣ୍ଣ ଗୋଟିଏ ଲୋକକୁ ଘୋଡ଼ାଇ ରଖିଥାଏ କିନ୍ତୁ ପୂର୍ବ ଅପେକ୍ଷା ଏବେ ଲୋକମାନେ ଅଲଗା ଦେଶମାନଙ୍କୁ ଯାଇ ସେଠାରେ ଲୋକମାନେ ପିନ୍ଧିଥିବା ପୋଷାକକୁ ଦେଖି ସେହିଭଳି ପୋଷାକ ପିନ୍ଧୁଛନ୍ତି ତେଣୁ ଭାରତୀୟମାନଙ୍କୁ ଅନ୍ୟ ଦେଶର ପୋଷାକ ପ୍ରଭାବିତ କରିଛି ମୁଁ ସବୁବେଳେ ଲମ୍ବା ଏବଂ ସୁତା ପୋଷାକ ପିନ୍ଧିବାକୁ ଭଲପାଏ ଏହାକୁ ଆମ ପାଖ ବଜାରରୁ କିଣିଥାଏ